ହ୍ୟାଲୋ ସାର୍ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡ଼ର କଲାବେଳେ କିଛି ଭୁଲ୍ ଖାଦ୍ୟ ଅର୍ଡ଼ର କରିଦେଇଥିଲି ଯାହାକି ଆପଣ ଫେରାଇନିଅନ୍ତୁ କାରଣ ଆମ ଘରେ କେହିନାହାଁନ୍ତି ମୁଁ ଏକା ଅଛି ଏହି ଖାଦ୍ୟ ଯଦି ଆପଣ ନେବେ ନାହିଁ ତେବେ ଏହି ଖାଦ୍ୟଗୁଡ଼ିକ ନଷ୍ଟ ହୋଇଯିବ ତେଣୁ ଆପଣ ଦୟାକରି ଏହି ଖାଦ୍ୟଗୁଡ଼ିକ ଫେରାଇନିଅନ୍ତୁ ଏହି ଖାଦ୍ୟଗୁଡ଼ିକ ଯଦି ଆପଣ ଫେରାଇ ନନେବେ ତା'ହାଲେ ଏଗୁଡ଼ିକ ନଷ୍ଟ ହେଇଯିବ ଆପଣ ଏହି ଏହି ଖାଦ୍ୟଗୁଡ଼ିକ ଫେରେଇନିଅନ୍ତୁ